ହ୍ୟାଲୋ ହଁ ପଦ୍ମିନୀ ହଁ ଆଉ କ'ଣ କରୁଛୁ ହଁ ଆରେ ମୁଁ ଗୋଟେ ସାର୍ଟ୍ଟେ ଅର୍ଡ଼ର୍ କରିବି କହୁଛି ଯେ ମୋ ସାର୍ଟ୍ଟା ମାପ ମୁଁ ଜାଣିନି ଠିକ୍ସେ ତ ସେଥିପାଇଁ ତୁ କେତେବେଳେ ଖାଲିଥିବୁ ତ ସେତେବେଳେ ତୋ ପାଖକୁ ଟିକିଏ ଯିବି ଆଉ ତୁ ମୋ ମାପଟା ଟିକିଏ ନେଇଯିବୁ ମୋତେ କହିବୁ ଆଉ ମୋତେ ବି ପସନ୍ଦ ବି ଆସୁନି କେଉଁ କେଉଁ ରଙ୍ଗର ନେବି କ'ଣ ନେବି ତୁ ଟିକିଏ ପସନ୍ଦ କରିଦେଇଥାନ୍ତୁ ତ ପସନ୍ଦ ହେଲେ ସେଇ ସାର୍ଟ୍ଟା ମୋ ମାପଟା ବି ନେଇଯାଇଥାନ୍ତୁ ଆଉ ଟିକେ ଦେଖିକରି ମିଶିକରି ପସନ୍ଦ କରିଥାନ୍ତୁ ତା'ପରେ ମୁଁ ସେଇଟାକୁ ଅନ୍ଲାଇନ୍ରେ ଅର୍ଡ଼ର୍ କରିଥାନ୍ତି ଆଉ ଆଉ କେତେବେଳେ ଯିବି ସନ୍ଧ୍ୟାରେ ଯିବି ନା କେତେବେଳେ ଯିବି ସନ୍ଧ୍ୟାରେ ଯିବି ଆଉ ସେଇଟା ମୋର ଇଏ କରିଦେବୁ ମିଶିକରି ଦେଖ ଦେଖିଦେବା ଅର୍ଡ଼ର କରିଦେବା ଆଉ ହେଲା